ଓଡ଼ିଶା ରାଜନୈତିକ ପ୍ରକ୍ରିୟାରେ ଗଣମାଧ୍ୟମ ଭୂମିକା ବହୁତ ଅବଗତ ଯେ ବହୁତ କରିଛି ଏଁ ଯାହାଫଳରେ ଆମେ ଏଁ ବହୁତ ଗୁଡ଼ିଏ ଜାଣିବାକୁ ପାଇଚୁ ଯେମିତିକି ବୈଜନ୍ତ ପଣ୍ଡାଙ୍କର ନିଜସ୍ତ ଆଁ ଓଟିଭି ଚ୍ୟାନେଲ୍ ଅଛି ଯାହାଫଳରେ ସେ କିଛି ସରକାରଙ୍କୁ ଇଙ୍ଗିତ କରିକିନା କଥା କୁହନ୍ତି ଯାହାଫଳରେ ଆମେ ବୁଝିପାରୁ ଜାଣିପାରୁ ଯେ ସେ କିଛି ଅଁ ଭଲ ବାର୍ତ୍ତା ଦବାକୁ ଚାହୁଁଛନ୍ତି ଆଉ ରହିଲା ସୋମ୍ୟରଞ୍ଜନ ପଟ୍ଟନାୟକଙ୍କର ନିଜସ୍ତ ଓ ପତ୍ରିକା ଅଛି ସମ୍ବାଦପତ୍ର ଯାହାଫଳରେ ଆମେ ଜାଣିବାକୁ ପାଉଛୁ ଯେ ସେ ଏଁ ତାଙ୍କର ଭଲ ଭଲ ବାର୍ତ୍ତା ଦିଅନ୍ତି ଆଉ ଭଲ କଥା ଲେଖନ୍ତି ଆଉ ସିଧା ସାଧା ଜନସାଧାରଣଙ୍କୁ ସିଧାକଥା କୁହନ୍ତି ଆଉ ସେ ରାଜନୀତିରେ ବି ସଂମ୍ପୃକ୍ତ ଅଛନ୍ତି ଆଉ ବୈଜନ୍ତ ପଣ୍ଡା ଓଡ଼ିଶା ସାସଂଦ ବି ଅଛନ୍ତି ଓଡ଼ିଶାର ଆଉ ଇଏ ସୋମ୍ୟରଞ୍ଜନ ପଟ୍ଟନାୟକ ଅଛନ୍ତି କିଛି ମନ୍ତ୍ରୀ ଅଛନ୍ତି ଯାହାଫଳରେ ଆମେ କିଛି ସଂସ୍ଥା ଜାଣିପାରୁ ଆଉ ରହିଲା ଯେଉଁ ସ୍ଵାଧୀନ ରିପୋର୍ଟିଂ କଥା ସିଏ ହେଲା ସମାଜ ଧରିତ୍ରୀ ପ୍ରଗତିବାଦୀ ଏସବୁ ସ୍ଵାଧୀନପାର୍ଥୀ ଏ ସ୍ଵାଧୀନ ବିଷୟରେ ଆମେ କିଛି ଜାଣିବାକୁ ପାଉ ଆଉ ସେ କିଛି ନା ସରକାର ନା ଜନସାଧାରଣଙ୍କୁ କାହାକୁ ଇଙ୍ଗିତ ନକରି ସିଧା ସିଧା କଥାବାର୍ତ୍ତା କିଛି ଲେଖନ୍ତି ଯାହାଫଳରେ ଆମେ ଜନସାଧାରଣ ପ୍ରଭାବିତହଉ ଆଉ ଏସବୁ ଜିନିଷ ଦେଖୁ ଆଉ ଏସବୁ ଜିନିଷ ଆମେ ଜନସାଧରଙ୍କୁ ଜଣାଇପାରୁ